ଯେତବେଳେ ନିର୍ବାଚନ ହେଉଛି ତ ସମସ୍ତେ ସବୁ ପ୍ରାର୍ଥୀମାନେ ତ ସବୁ ସଙ୍କେତରେ ଠିଆ ହେଉଛନ୍ତି ତ ସେମାନେ କ'ଣ କହୁଛନ୍ତି ଯେଉଁମାନେ ପାଇବା ହକ୍ ସେମାନେ ନ ପାଇକି ଯେଉଁ ଗୁଣ୍ଡାଗର୍ଦ୍ଦି କରୁଛନ୍ତି ଯେଉଁ ଯେଉଁମାନେ କହୁଛନ୍ତି କି ନାହିଁ ମୁଁ ଜିତିଲେ ମୁଁ ସବୁ କରିପକାଇବି ସିଏ କହୁଚି କି ନାହିଁ ମୁଁ ରୋଡ଼ କରିଦେବି କିନ୍ତୁ ସେମାନେ ନିର୍ବାଚନ ଯେତେବେଳେ ଜିତି ସାରିଲାପରେ ସିଏ ସେହି ଯାଗାକୁ ଗଲାପରେ ସେମାନେ ଲାଞ୍ଚ ମାଗୁଛନ୍ତି ତ ସେମାନେ କ'ଣ କରୁଛନ୍ତି ଯେଉଁମାନେ ତା ପୂର୍ବରୁ କ'ଣ କରୁଛନ୍ତି ତ ତୁ ମୋତେ ପଇସା ତୋତେ ମୁଁ ପଇସା ଦେବି ତୁ ମୋତେ ଭୋଟ ଦେବୁ ଯଦି ବି ମୁଁ ତୋତେ ଭୋଟ ନ ଦିଏ କି ଯଦି ମୋତେ ସିଏ ଧମକ ଚମକ କରୁଛି ତ ସେମାନେ କ'ଣ କରୁଛନ୍ତି କୌଣସି ଆମ ଘରେ ପଶିକି ଭଙ୍ଗାରୁଜା କରୁଛନ୍ତି ଟଙ୍କା ମଧ୍ୟ ଲୁଟ୍ କରୁଛନ୍ତି ମାଡ଼ପିଟ୍ ମଧ୍ୟ କରୁଛନ୍ତି ତ ଏସବୁର କିଛି ବି ଏସବୁ ଆମେ ବହୁତ ଅସୁବିଧା ହେଉଛୁ ତ ଯିଏ ପାଇବା ଦରକାର ଯାହାର ହକ୍ ସିଏ ପାଉନି କିନ୍ତୁ ଗୁଣ୍ଡା ଲୋକମାନେ ଯେଉଁମାନଙ୍କର ଏସବୁର କ'ଣ କରିଥାନ୍ତି ନା ଭଙ୍ଗାରୁଜା କରୁଛନ୍ତି ସେମାନଙ୍କୁ ଗୁଣ୍ଡା କୁହାଯିବ ତ ସେମାନେ ହିଁ କ'ଣ କରୁଛନ୍ତି ନା ସେମାନଙ୍କର ହକ୍ ପାଇବାପାଇଁ ସେମାନେ ଆମ ସହ ଲଢ଼େଇ କରୁଛନ୍ତି ଆମମାନଙ୍କୁ ଅସୁବିଧା ବହୁତ ଅସୁବିଧାରେ ପକାଉଛନ୍ତି